ବାରୁଆ ବାର ଜାନୁୟାରୀ ଦୁଇ ହଜାର ଷୋହଳ ତେଇଶି ମାର୍ଚ୍ଚ ଦୁଇ ହଜାର ଏକୋଇଶି ଷୋହଳ ମେ ଦୁଇ ହଜାର ବାଇଶି ଅଠର ଜୁନ୍ ଦୁଇ ହଜାର ତେଇଶି ପଚିଶି ଡିସେମ୍ବର ଦୁଇ ହଜାର ତେଇଶି